କ'ଣ କରୁଛ ତୁମ ସାଙ୍ଗ ଜଣେ ମୁଁ ନାଇଁ ନାଇଁ କ'ଣ ଜାଣିପାରୁନ ଘରେ କାମ ହଁ ଫିଲ୍ମ ଦେଖିଯିବା ତୁମେ ଆସ କେବେ ଗୁଟେ ବାହାରିକି ସନ୍ଧ୍ୟାବେଳେ ଯିବା ଛଅଟା ସାଢ଼େ ଛଅଟା ବେଳେ ସବୁବେଳେ ତ କାମ କରୁଛ ଆମ ଘରେ ମୁଁ ଯିବି ଆଉ ତୁମେ ଆମେ ଦୁଇ ସାଙ୍ଗ ଯିବା ହଁ ଟିକେଟ୍ ବୁକିଂ କରିସାରିଛି ହଉ ତୁମ ବୁକିଙ୍ଗ୍ କରିଦିଅ ତୁମେ କୁହ କେବେ ବୁକିଂ କରିବି ଯେ ତମେ କୁହ କେବେ ଟିକେଟ୍ ମୁଁ ବୁକିଂ କରିବି ହଉ ଠିକ୍ ଅଛି ହ୍ୟାଲୋ ହଉ ମୁଁ ଟିକେଟ୍ କାଟିଦେଉଛି ହଁ ତୁମେ ମୋତେ କହିବା ଆଉ କେବେ ଫ୍ରି କେବେ ଫ୍ରି ହେଲେ ଆଉ ହଁ ମିନାବଜାର ବି ପଡ଼ିଛି ହଁ ହଁ ହଁ ଓଡ଼ିଆ ଫିଲ୍ମ୍ ପଡ଼ିଛି ଆଉ ଏ କର୍ମ କର୍ମ ଫିଲ୍ମ୍ ଦେଖିଯିବା ହଁ ହଁ ସବୁ ଭଲ ହୋଇଛି କହୁଛନ୍ତି ହେ ଖାଇକରି ଯିବା ଆଉ ହଁ ହଁ ହଉ ରହୁଛି